ଆମ ଘରେ ତୁଳସୀ ଗଛ ଅନ୍ୟାନ୍ୟ ଔଷଧୀୟ ଗଛ ଗୁଡ଼ିକ ଲଗାଇଛି ଏହି ଗଛ ଗୁଡ଼ିକ ହେଲା ତୁଳସୀ ଗଛ ନିମ୍ବ ଗଛ ଆଉ ବେଲ ଗଛ ଏହିସବୁ ଗଛ ଗୁଡ଼ିକ ଲଗାଇଛୁ ତୁଳସୀ ଗଛର ପତ୍ର ଦେଇ ଆମର ଜ୍ୱର ହେଲେ କିମ୍ବା ଥଣ୍ଡା କାଶ ଏହିସବୁ ହେଲେ ତୁଳସୀ ଗଛ ପତ୍ର ଖାଇଲେ ଆମର ବହୁତ ଉପକାରିତା ମିଳେ ଏବଂ ନିମ୍ବ ପତ୍ର ଆମର ପେଟରେ ଅସୁବିଧା ଥିଲେ ଆମେ ଏହି ନିମ୍ବ ପତ୍ରକୁ ବାଟି ଖାଇ ଥାଉ ଓ ବେଲ ଗଛର ଉପକାରିତା ହେଲା ଆମ ପେଟରେ ଗ୍ୟାସ୍ ହେଲେ ଆମେ ଏହି ବେଲକୁ ଶୁଖାଇ ଛେଚି ତାକୁ ପାଉଡ଼ର କରି ପାଣିରେ ମିଶାଇକିରି ଖାଇ ଥାଉ ଏହିସବୁ ଗଛ ଗୁଡ଼ିକ ଆମର ଔଷଧ ଗଛ